ପଣ୍ଡିତ ଗୋପବନ୍ଧୁ ଦାସ ହେଉଛନ୍ତି ମୋର ପ୍ରଥମ ପସନ୍ଦର ଓଡ଼ିଆ ଲେଖକ ବା କବି ସେ ଜଣେ ସେ ଯେଉଁ ଲେଖା ଲେଖିଛନ୍ତି ଛୋଟ ବେଳେ ମୁଁ ପଢ଼ିଛି ଛବିଳ ମଧୁ ବର୍ଣ୍ଣବୋଧ ବହିରେ ଯେଉଁ ଲେଖାଗୁଡ଼ାକ ଲେଖିଛନ୍ତି ତାକୁ ମୋତେ ପଢ଼ିକରି ମୁଁ ଆଜି ଏ ପର୍ଯ୍ୟନ୍ତ ପହଞ୍ଚିପାରିଛି ମୁଁ ତାଙ୍କ ମାନେ ତାଙ୍କର ଲେଖାକୁ ମୋର ହୃଦୟର ସହିତ ଗ୍ରହଣ କରି କରିଥିବାରୁ ଆଜି ମୁଁ ଭଲ ଗୋଟେ ମଣିଷ ଭଳିଆ ମଣିଷ ଜୀବନଯାପନ କରୁଛି ଏଥିପାଇଁ ମୁଁ ତାଙ୍କୁ ବହୁତ ଧନ୍ୟବାଦ ଦେବି ତାଙ୍କ ବିଷୟରେ କହିବାକୁ ଗଲେ ତ ବହୁତ କିଛି ତାଙ୍କର କାର୍ଯ୍ୟକଳାପ ଅଛି କିନ୍ତୁ ଅଧିକା କ'ଣ କହିବି ତାଙ୍କ ଲେଖାକୁ ହିଁ ମୁଁ ବହୁତ ପସନ୍ଦ କରେ ଆଉ ତାଙ୍କ ଭଳିଆ କବି ଆମ ଏଠି ଓଡ଼ିଶା ମାଟିରେ ଥିଲେ ବହୁତ ଆମର ଓଡ଼ିଶାର ଗର୍ବ ଅନୁଭବ ହୋଇଥାନ୍ତା ଆମ ଓଡ଼ିଶାବାସୀ ବି ଗର୍ବିତ ହୋଇପାରିଥାନ୍ତେ